ଆମର ଏଇଠି ନୃତ୍ୟକୁ କାହାଣୀ ଭଳିଆ ଶୁଣାଯାଏ ଏବଂ ବହୁତ ଭାବରେ ଆମେ ଇଞ୍ଜଏ କରିଥାଉ ଯାହାକୁ ମନୋରଞ୍ଜନ କୁହାଯାଏ କରିଥାଉ ଅଭିଜ୍ଞତା କାହାଣୀ ଏକ ରୂପ ଭାବରେ ପ୍ରକାଶ କରାଯାଇଥାଏ